ଓଡ଼ିଶାରେ ଶୀର୍ଷ ଡ଼ାକ୍ଟରଖାନାଗୁଡ଼ିକ କ'ଣ ଏକ୍ସ ଭୁବନେଶ୍ୱର ଏମ୍ ସିକ୍ସ ଜି ବ୍ରହ୍ମପୁର ଓ ମୁଣ୍ଡ ମୁଣ୍ଡ ମୁଣ୍ଡ ପାଇଁ ଅଲଗା ଅଲଗା ରୁମ୍ ଅଛି ଚିକିତ୍ସାଳୟ କରିବା ପାଇଁ ଓ ଆଖି ପାଇଁ ବି ଅଲଗା ରୁମ୍ ଅଛି ଚିକିତ୍ସା କରିବା ପାଇଁ ଆଉ କାନ ପାଇଁ ବି ଅଲଗା ରୁମ୍ ଅଛି ଚିକିତ୍ସା କରିବା ପାଇଁ ଓ ଆମ ହାର୍ଟ ପାଇଁ ବି ଅଲଗା ରୁମ୍ ଅଛି ଚିକିତ୍ସା କରିବା ପାଇଁ ଓ ଆମର ପେଟ ପେଟ କାଟିଲେ ଅଲଗା ରୁମ୍ ଅଛି ଇନ୍ତି ଚିକିତ୍ସା କରିବା ପାଇଁ ଆମର ଆମର ଆମର ଜୀଭ ଓ ଜୀଭ ପାଟି କ'ଣ ହୋଇଗଲେ ଅଲଗା ତାଙ୍କ ରୁମ୍ ଅଛି ଚିକିତ୍ସା କରିବା ପାଇଁ ଓ ଗୋଡ଼ ଗୋଡ଼ ଗୋଡ଼ ବି ଗୋଡ଼ ବି କ'ଣ ହୋଇଗଲେ ଗୋଡ଼ ଫାଟି ଫାଟିଗଲେ ଗୋଡ଼ ଫାଟିଗଲେ ଚିକିତ୍ସା କରିବା ପାଇଁ ଅଲଗା ରୁମ୍ ଅଛି ଓ ଓ ଗୋଡ଼ର ଆଙ୍ଗୁଳି ଆଙ୍ଗୁଳିମାନଙ୍କର କ'ଣ ହୋଇଗଲେ ତାଙ୍କର ଅଲଗା ରୁମ୍ ଅଛି ଚିକିତ୍ସା କରିବା ପାଇଁ ଓ ସେଇ କାନ ପାଟି ନାକର ବି ଅଲଗା ରୁମ୍ ଅଛି ଚିକିତ୍ସା କରିବା ପାଇଁ ଓ ଓ ସେଥିପାଇଁ ଭୁବନେଶ୍ୱର ଏକ୍ସମିଜି ବ୍ରହ୍ମପୁର କେଏମସି ମେଡ଼ିକାଲ ପ୍ରସିଦ୍ଧ ପ୍ରସିଦ୍ଧ ସେ ଚିକିତ୍ସା କରିବା ପାଇଁ ଓ ଦେହର ସବୁ ଅଙ୍ଗ ପାଇଁ ଅଲଗା ରୁମ୍ ଅଛି ଟ୍ରିଟ୍ମେଣ୍ଟ୍ କରିବା ପାଇଁ